ଘରେ ଆମେ ବିଜୁଳି ବ୍ୟବହାର କରୁ ବିଜୁଳିରେ ଲାଇଟ୍ ଜାଳୁ ବିଜୁଳିରେ ମୋବାଇଲ୍ ଚାର୍ଜ୍ କରୁ ବିଜୁଳିରେ ଟର୍ଚ୍ଚ୍ ଚାର୍ଜ୍ କରୁ ବିଜୁଳିରେ ଫେନ୍ ବୁଲେ ବିଜୁଳିରେ ଟିଭି ଚାଲେ ବିଜୁଳି ରେ କୁଲର୍ ଚାଲେ ବିଜୁଳିରେ ଏ ସି ଚାଲେ ବିଜୁଳିରେ ହଲର୍ ଚାଲେ ବିଜୁଳିରେ ଟୁଲୁମ୍ ଚାଲେ ବିଜୁଳିରେ କୁଲର୍ ଚାଲେ ଚାଷ କାର୍ଯ୍ୟରେ ବିଜୁଳି ଉପରେ ନିର୍ଭର କରୁଥିବା ଜିନିଷ ଗୁଡ଼ିକ ବିଜୁଳି ଦ୍ଵାରା ଧାନ କଟାଯାଏ ବିଜୁଳି ଦ୍ଵାରା ଧାନ ଉଡ଼ାଯାଏ ବିଦୁ ବିଜୁଳି ଦ୍ଵାରା ଧାନ ସ୍ପ୍ରେ କରାଯାଏ ବିଜୁଳି ଦ୍ଵାରା ଗାଡ଼ି ବ୍ୟାଟେରୀ ଚାର୍ଜ୍ ହୁଏ ବିଜୁଳି ଦ୍ଵାରା ବର୍ତ୍ତମାନ ଗାଡ଼ି ଚାଲୁଛି ବିଜୁଳି ଦ୍ଵାରା ବର୍ତ୍ତମାନ ଏରୋପ୍ଲେନ୍ ବି ଚାଲୁଛି ବିଜୁଳି ଦ୍ଵାରା ଟ୍ରେନ୍ ଚାଲୁଛି ବିଜୁଳି ଦ୍ଵାରା ବସ୍ ଚାଲୁଛି ବିଜୁଳି ଦ୍ଵାରା ଟ୍ରାକ୍ଟର୍ ଚାଲୁଛି ବିଜୁଳି ଦ୍ଵାରା